ଦୁଇହଜାର ବାଇଶ ମସିହାରେ ମୋ ସ୍ୱାମୀଙ୍କର ଆକ୍ସିଡ଼େଣ୍ଟ ହୋଇଥିଲା ସେଥିରେ ତାଙ୍କର ଗୋଡ଼ ହାତ ଦୁଇଟା ଯାକ ଭାଙ୍ଗିଯାଇଥିଲା ମୁଁ ଯେତେବେଳେ ଏ ଖବରଟି ପାଇଲି ମୁଁ ବହୁତ କାତର ହେଇଗଲି ଠାକୁରଙ୍କୁ ଜଣେଇ ହସ୍ପିଟାଲରେ ଯାଇ ପହଞ୍ଚିଲି ସେତେବେଳକୁ ସେ ଆକ୍ସିଡ଼େଣ୍ଟ ଗାଡ଼ି ଧରିକି ତାଙ୍କୁ ଧରିକି ଆସି ନଥିଲେ ହସ୍ପିଟାଲ ଯାଏଁ ମୁଁ ସେଇଠୁ ବହୁତ ମନ ଦୁଃଖରେ ରହିଲି ଡାକ୍ତରଙ୍କ ସହିତ କଥାବାର୍ତ୍ତା କଲି ତା'ପରେ ତାଙ୍କୁ ଆଣି ପହଞ୍ଚେଇଲେ ସେଠି ସେଠି ପହଞ୍ଚାଇଲା ପରେ ତାଙ୍କର ଅବସ୍ଥା ଏତେ ସଂକଟାପନ ଥିଲା ଯେ ତାଙ୍କୁ ଏହି ନିମାପଡ଼ା ମେଡ଼ିକାଲରେ ନିମାପଡ଼ା ମେଡ଼ିକାଲରେ ଚିକିତ୍ସା ସମ୍ଭବ ନୁହେଁ ବୋଲି ମୁଁ ତାଙ୍କୁ ଭୁବନେଶ୍ୱର ନେଇଗଲି ସେଠାରେ ତାଙ୍କର ଟ୍ରିଟମେଣ୍ଟ ଚାଲିଲା ଯେ ସେ ଏତେ ସିରିଏସ୍ ହେଇଥିଲେ ଯେ ତାଙ୍କର ଦଶଟା ବ୍ଲଡ଼ ଦରକାର ହେଲା ବିଭିନ୍ନ ମେଡ଼ିକାଲରୁ ସେ ବ୍ଲଡ଼ ସବୁ ଆସିଲା ତା'ପରେ ତାଙ୍କର ଅପରେସନ୍ ହେବା ପାଇଁ କୋଡ଼ିଏ ଲକ୍ଷ ଟଙ୍କା ଦରକାର ହେଲା ସେ ପଇସା କେଉଁଠୁ ଯୋଗାଡ଼ ହେବ ସେମତି ହେଇକି ତା'ପରେ ନୀଳାଚଳକୁ ଆମେ ସେଇଟାକୁ ତାଙ୍କୁ ଅଲଗା ହସ୍ପିଟାଲକୁ ନେଇଗଲୁ ସେଠି ତାଙ୍କର ଅପରେସନ୍ ହେଲା ଅପରେସନ୍ ହେଲାପରେ ସେ ଏତେ ସିରିଏସ୍ ହେଇଯାଇଥିଲେ ଯେ ଗୋଡ଼ଟି କଟା ହେବା ଯାଏ ଗଲା କିନ୍ତୁ ଠାକୁରଙ୍କ ଦୟାରୁ ଟିକେ ଇଏ ଯୋଗୁଁ ଗୋଡ଼ଟି କଟା ହେଲାନାହିଁ ତା'ପରେ ସେଠି ଆମେ ଦୁଇମାସ ରହିଲୁ ଦୁଇମାସ ରହିଲା ପରେ କହିଲେ ଯେ ଘରକୁ ନେଲେ ସେଇଟା ଇମ୍ଫେକ୍ସନ୍ ହେଇଯିବ ଇମ୍ଫେକ୍ସନ୍ ହେଇଗଲା ପରେ ଗୋଡ଼ଟା ପୁଣି କଟା ହେବ ହାଡ଼ ସବୁ ମିଳେଇ ଯିବ ସେ ଯେଉଁ ଦୁଃଖ ଘଟଣା ସେ ସମୟଟା ମୋର କେମିତି ବି କଟିଛି ସେଇଟା ଠାକୁର ବି ଜାଣିଥିବେ ତା'ପରେ ତାଙ୍କୁ ଆଉ ପଣ୍ଡା ନର୍ସିଂହୋମ୍ ନେଇକିଗଲୁ ପଣ୍ଡା ନର୍ସିଂହୋମରେ ପୁଣି କୋଡ଼ିଏ ଦିନ ରହିଲୁ କୋଡ଼ିଏ ଦିନ ରହିଲା ପରେ ସେଠି ତାଙ୍କର ଗୋଡ଼ ସବୁ ସଫାସୁତୁରା ହେଲା ବହୁତ ଦିନ ଇଏ ପରେ ସେଇଟା ଆସ୍ତେ ଆସ୍ତେ ଯେମିତି ମାଂସ ଇଏ ହେଲା ପ୍ଲେଟ ବି ପଡ଼ିଥିଲା ତା'ପରେ ତାଙ୍କୁ ଘରକୁ ନେଇକି ଆସିଲୁ ଘରେ ବି ତାଙ୍କର ସେଇଠୁ ଡ୍ରେସିଂ ହେଲା ଦୁଇ ଦିନ ଛଡ଼ା ଦୁଇ ଦିନ ଛଡ଼ା ସମସ୍ତେ ଆସିଲେ ଘରେ ବି ଡ୍ରେସିଂ ହେଲା ଡ୍ରେସିଂ ହେଲାପରେ ଆସ୍ତେ ଆସ୍ତେ ଗୋଡ଼ ଶୁଖିଲା ଏବେ ବି ତାଙ୍କ ଗୋଡ଼ଟା ସେମିତି ସିଧା ହେଇକି ରହିଲା ସିଏ ଆଉ ଚାଲିବୁଲି ପାରୁନାହାଁନ୍ତି ମୋତେ ହିଁ ବି ସବୁ କରିବାକୁ ପଡ଼ୁଛି ଆଉ ତା'ଧିଏରେ ପିଲାର କାମ ପରିବାରର କାମ ସ୍ୱାମୀଙ୍କ କାମ ସବୁ କରିବାକୁ ବି ମୋତେ ପଡ଼ୁଛି ତ ଯାହା ହେଉ ଠାକୁରଙ୍କ ଦୟାରୁ ଟିକେ ଟିକେ ଗୋଡ଼ ଲଗେଇଲେଣି ଗୋଡ଼ଟା ସେମତି ସିଧା ରହିଲା ଗୋଡ଼ ଟିକେ ଟିକେ ଲଗେଇକି ଚାଲୁଛନ୍ତି ଯାହା ହେଉ ବାଲି କପିଳେଶ୍ୱରଙ୍କ ଦୟାରୁ ତାଙ୍କ ଗୋଡ଼ ଟି ଭଲ ହେଇଯାଇଛି କୌଣସି ପାଚିନାହିଁ କି ସଢ଼ି ନାହିଁ କିଛି ହେଇ ନେଇଁ କିନ୍ତୁ ଗୋଡ଼ଟି ସିଧା ରହିଲା ଚାଲି ପାରୁନାହାଁନ୍ତି ଆଉ ଯାହା ହେଉ ଠାକୁରଙ୍କ ଦୟାରୁ ଏହି ଦୁଃଖ କାହାକୁ ଆଉ ଠାକୁର ନ ଦିଅନ୍ତୁ ମୋତେ ଯେଉଁ ଦୁଃଖ ଦେଇଛନ୍ତି